ଆମେ ଯଦି ଗୋଟେ ମଞ୍ଜିରୁ ଉଦ୍ଭିଦ ବୃଦ୍ଧି କରୁଛୁ ତା'ହେଲେ ସେଇଟା ଫାଷ୍ଟ ସେ ମଞ୍ଜିକୁ ନେଇ ବା କିଛି ଯେଉଁ ମଞ୍ଜିକୁ ନେଇ ଆମେ ଫାଷ୍ଟ ଗୋଟେ ମାଟିକୁ କିଛି ଫୁସଫୁସିଆ କରି ସେଥିରେ ସେହି ମଞ୍ଜିଟିକୁ ଲଗାଉ ସେଥିରୁ ଯେତେବେଳେ ଛୋଟିଆ ଛୋଟିଆ ଚାରା ବାହାରେ ସେ ସେଇ ଚାରା ଗୁଡ଼ିକୁ ନେଇ ଆମେ ବିଭିନ୍ନ ଯେଉଁ ବିଭିନ୍ନ ଅଲଗା ଅଲଗା କରିକିରି ସେଠେ ଲଗେଇଥାଉ ଫଳରେ ଗଛଟା ବହୁତ ଭଲ ହଉଛି ଆଉ ବହୁତ ସୁନ୍ଦର ମା ଭଲ ବହୁତ ଫଳ ମଧ୍ୟ ଦଉଛି ଉଦ୍ଭିଦ ମଞ୍ଜିରୁ ମଧ୍ୟ ବହୁତ ଗଜା ବାହାରିକିରି ମଧ୍ୟ ସେହି କଲମୀ ଆମେ ସେଇ କଲମୀଟାକୁ ସୃଷ୍ଟି କରି ଆମେ ଉଦ୍ଭିଦ ତାହିଁରି ବୃଦ୍ଧି କରୁଛୁ ଏହି ପ୍ରକ୍ରିୟାରୁ ଆମକୁ ଯେଉଁ ବିଭିନ୍ନ ପ୍ରକାର ଆମେ ନିଜେ ମଞ୍ଜି ପ୍ରସ୍ତୁତ କରି ଲଗାଇବାରୁ ଆମକୁ ବହୁତ ଭଲ ଫଳ ପନିପରିବା ମିଳୁଛି ଆଉ ଆମେ ଯଦି ବାହାରୁ କିଛି କିଣିକି ଆଣି ବା ମଞ୍ଜି ବି ତା'ହେଲେ ବିଭିନ୍ନ ରାସାୟନିକ ପଦାର୍ଥ ମିଶିକି ଥାଉଛି ଯାହାଦ୍ୱାରା ଗଛଟା କିଛି ଭଲ ମଧ୍ୟ ହଉନି ତେଣୁ ଆମେ ଏହି କଲମୀ ବା ମଞ୍ଜିରୁ ଉଦ୍ଭିଦ ବୃଦ୍ଧି କରିବା ଫଳରେ ଆମକୁ ବହୁତ ଭଲ ଫଳ ଆଉ ବହୁତ ଭଲ ଦେହ ପାଇଁ ସୁସ୍ଥ ପନିପରିବା ମଧ୍ୟ ମିଳିଥାଏ